ହ୍ୟାଲୋ ହଁ ହଁ କୁହ କେମିତି କଥା କହୁଛ ମୁଁ ସମସ୍ତଙ୍କୁ କ୍ଷୀର ଦେଉଛି ଏତେ ଲୋକ କ୍ଷୀର ନେଉଛି ମୋ ପାଖରୁ ମିଛ ନାଇଁ ଯେ ମୁଁ କେତେ ଲୋକଙ୍କୁ କ୍ଷୀର ଦେଉଛି କିଏ ବି କମ୍ପ୍ଲେନ୍ କରୁ ନାହିଁ ତୁମେ ଏକା କରୁଛ ଏତେ ଭଲ କ୍ଷୀର ନା ମୁଁ ପାଣି ମିଶାଉ ନାହିଁ ନା ନା ମୁଁ ଟଙ୍କା କାଇଁ ଅଧିକ ନେଉଛି ଚାଳିଶ ଟଙ୍କା ଏକା ସବୁ ଯାଗାରେ ଅଛି ପାଣି ମୁଁ ମିଶାଉ ନାହିଁ ଯେତିକି ଏକା ମିଶାଇବା କଥା ସେତିକି ଏକା ମିଶାଉଛି ହେଲା କିଏ କହିଲେ ତୁମେ ଦେଖିଲ କିଏ ଆସିକି ନା ନା ତୁମର ଭୁଲ ହେଇଛି ବୋଧେ ତୁମେ ପାଣି ତୁମେ ଏକା ପାଣି ବେଶୀ ମିଶାଇ ଦେଇଥିବ ବୋଧେ ହଁ ହେଲେ ସେ ମୋର ଝିଅ ଅଛି ତ ସାନ ଝିଅ ଗୋଟେ ସେ ବୋଧେ ଦେଇଥିବ ପାଣି ମୁଁ ତ ଦେଖିନି ନେକ୍ସଟ୍ ଟାଇମରୁ ଭଲ ତ ଦେବି ଆଉ ରଖ ରଖ